ରତନ ସାର୍ ରତନ ଟାଟା ସିଏ ଆମ ଭାରତକୁ ଏତେ ଅଗ୍ରହଣୀ ଦେଶ ଭାବରେ କରିଛନ୍ତି ଯେ ଆମେ ଯାହା କିଛିି ବି ବ୍ୟବହାର କରୁଛୁ ସେମାନେ ତାକୁ ଗଢ଼ିଛନ୍ତି ଆମେ ଡେଲି ଲାଇଫ୍ରୁ ସକାଳୁ ଉଠିବା ପରଠାରୁ ରାତି ଶୋଇବା ପର୍ଯ୍ୟନ୍ତ ଆମର ଯାହା ସବୁ ନିତ୍ୟାନ୍ତ ଆବଶ୍ୟକ ଜିନିଷ ସେମାନେ ସବୁ କରିଛନ୍ତି ଯାହାକି ଆମର ଆମ ଦୈନନ୍ଦିନ ଜୀବନକୁ ସୁବିଧା ଓ ସୁଗମୀୟ କରୁଛି ଏବଂ ଆମ ସାର୍ ରତନ ଟାଟା ତାଙ୍କ ଗ୍ରୁପ୍ ଅଫ୍ କମ୍ପାନୀ ତାଙ୍କ ଗ୍ରୁପ୍ କମ୍ପାନୀ ଆମ ଦେଶର ଯବାନଙ୍କ ପାଇଁ ଗାଡ଼ି ତିଆରି କରୁଛନ୍ତି ଏବଂ ଆମ ଯିବା ଆସିବା ପାଇଁ ସୁଲଭ ମୂଲ୍ୟରେ ଗାଡ଼ି ତିଆରି କରୁଛନ୍ତି ସେ ମଧ୍ୟ ଅନେକ ଟଙ୍କା ରୋଜଗାର କରୁଛନ୍ତି ଏବଂ ଅନେକ ଟଙ୍କା ତାଙ୍କ ଅନ୍ୟମାନଙ୍କୁ ଦାନ କରୁଛନ୍ତି ସେଥିମଧ୍ୟରୁ କିଛିଟା